ମୁଁ ହେଉଛି ଏକ କଳାକାର ମୋର ବୃତ୍ତି ବା ଜୀବିକା ହେଲା ଗୀତ ଗାଇବା ଗୀତ ଗାଇବା ମାଧ୍ୟମରେ ଗୀତ ମାଧ୍ୟମରେ ସମାଜର ଅସନ୍ତୁଳିତ ଲୋକଙ୍କୁ ନିଜର ସ୍ଵରାସ୍ତାକୁ ଫେରେଇ ଆଣିବା ଏବଂ ତାଙ୍କର ହୃଦୟରେ ସଦଜ୍ଞାନ ଧର୍ମ ଆଧ୍ୟାତ୍ମିକ ଚେତନା ଆଣିବା ହେଉଛି ମୋର ଧର୍ମ ଏବଂ ଏହା ମୁଁ ପିଲାଦିନରୁ ଭଗବାନଙ୍କର ସାନିଧ୍ୟ ଥିବା ଯୋଗୁଁ ଗୀତ ଗାଇ ଆସୁଅଛି ଏହି କଳା ଏକ ଦୈବ କଳା ଏହି ଦୈବ କଳା ମୁଁ ମୋର ନିତିଦିନିଆ ଜୀବିକା ଭାବେ ସନ୍ତୁଳିତ କରୁଅଛି